ନାଇଁ ମୁଁ ପ୍ରହଲ୍ଲାଦ ହାଇସ୍କୁଲରୁ କହୁଥିଲି

ହଁ

ତିନିଟା ଦେଇ ଦିଅନ୍ତୁ ହୁଁ ହୁଁ ହଁ ଆଉ କେତେ ଟଙ୍କା ପଡ଼ିବ କୁହନ

ନାଇଁ ତ ମୁଁ ତ ସବୁ ସବୁ ଜିନିଷ ନେବି

ଷାଠିଏ ପଞ୍ଚଷଠି ଭିତରେ ପୁଅମାନେ ଝିଅମାନଙ୍କର ଷାଠିଏରୁ ପ ପଞ୍ଚଷଠି ଭିତରେ ଦବ ଆଉ ପୁଅମାନଙ୍କର ଚାଲିଶ ଟେ ଦବ ବାରଟା ହେଲେ ହେଇଯିବ ଟିକେ କମ କଲେ ଭଲ ହୋଇଥାନ୍ତା ଆଉ ମୁଁ କେବେ

ପାଞ୍ଚଟା ଦିଅ

ଆଉ

ସେଟା ତିନଟା

ହଁ ଗୋଟେ ପଠେଇ ଦିଅନ୍ତୁ

କେତେ ଟଙ୍କା ପଡ଼ିବ ଟିକେ କୁହନ୍ତୁ ସବୁ

କେତେଟା ବେଲେ ଆସିବେ କେଉଁଠିକି ସେ ବାଲିଗଣା କାଳି ଛକକୁ ବାଲିମେଲା କି